ମୋର ପ୍ରିୟ ଖାଦ୍ୟ ହଉଚି ଓଡ଼ିଆ ଖାଦ୍ୟ ଓଡ଼ିଆ ଖାଦ୍ୟକୁ ମୁଁ ବହୁତ ଭଲପାଏ ଓଡ଼ିଆରେ ଯେଉଁ ପଖାଳ ଭାତ ହେଉ ମାଛ ବେସର ହେଉ ଏଗୁଡ଼ିକୁ ମୁଁ ବହୁତ ଭଲପାଏ ପ୍ରାୟତଃ ଓଡ଼ିଶାର ଲୋକ ବର୍ତ୍ତମାନ ସମୟରେ ବାହାର ଲୋକ ବି ପଖାଳ ଖାଇବାକୁ ବହୁତ ଭଲପାଉଛନ୍ତି ମୁଁ ଯେଉଁ ଏରିଆରେ ରହୁଛି ତୀର୍ତଲ୍ ଏରିଆ ସେ ଏରିଆରେ ମାଉଷୀ ମା' ହୋଟେଲ୍ରେ ଭଲ ପଖାଳ ଭାତ ମିଳେ ମୁଁ ସେଇଠି ମଧ୍ୟ ସପ୍ତାହକୁ ଦୁଇ ଦୁଇ ଥର ଖଣ୍ଡେ ଯାଏ ପଖାଳ ଖାଏ ପଖାଳ ଦହି ପଖାଳ ପଖାଳ ମଧ୍ୟ ବହୁତ ପ୍ରକାର ହୁଏ ଦହି ପଖାଳ ବାସି ପଖାଳ ସଜ ପଖାଳ ତାହା ସହିତ ବଢ଼ି ଚୁରା ଟିକିଏ ମାଛ ଭଜା ଟିକିଏ ଇଲିଶି ମାଛ ଟିକିଏ ପୋଡ଼ପୋଡ଼ ହୋଇ ଭଜା ହୋଇଥିବ ଇଲିଶି ମାଛ ସହିତ ଟିକିଏ ଆମ୍ବୁଲ ଖଟା ଆମ୍ବୁକୁ ଚିରା ହୋଇ ଶୁଖା ହୋଇ ଯେଉଁ ଆମ୍ବୁଲ ଖଟା ହୋଇଥିବ ଆମ୍ବୁଲ ଖଟା ମଧ୍ୟ ସେ ମାନେ ମନକୁ ଯେଉଁ ଶାନ୍ତି ଦିଏ ସେଭଳିଆ ଶାନ୍ତି ସଂସାରରେ ମଧ୍ୟ ନାହିଁ ପଖାଳ ପଖାଳ ପରେ ଗୋଟା ଭେଣ୍ଡି ଭେଣ୍ଡିକୁ ଆଣି ତାକୁ ନ ମଝିରୁ ଚିରି ତା ଭିତରେ ସୋରିଷ ବାଟନ୍ତି ତାକୁ ତେଲ କରେଇରେ ପକେଇ ଖଡ଼ଖଡ଼ କରି ସାରିଲା ପରେ ତା'ର ଯେଉଁ ସ୍ଵାଦ ବହୁତ ନିଆରା ତା'ର ଅନୁଭୂତି ମଧ୍ୟ ବହୁତ ପଖାଳ ତା'ର ଆଉ ଗୋଟେ ବିଶେଷତ୍ଵ ହେଉଛି ତାକୁ ଖାଇସାରିଲା ପରେ ନିଦ ଶାନ୍ତିରେ ଟିକିଏ ଶୋଇବାକୁ ଚାହୁଁଛ ପଖାଳ ଭାତ ନିହାତି ଜରୁରୀ ପଖାଳ ଭାତକୁ ଆଣି ଟିକିଏ ଲେମ୍ବୁ ଚିପୁଡ଼ି ଚିପୁଡ଼ି ଦେଇ ଆମ୍ବର ଟିକିଏ ନସିି ବୁଡ଼େଇଦେଇ ତାକୁ ଖାଇବାରେ ଯେଉଁ ମଜା କେଉଁଥିରେ ମଧ୍ୟ ନାହିଁ ପଖାଳ ଭାତ ସବୁଠୁ ନିଆରା ମୋର ଫେଭରାଇଟ୍ ଖାଦ୍ୟ ମଧ୍ୟ ପଖାଳ ପଖାଳ ଖାଇବାରେ ମୁଁ ସଙ୍କୋଚ ମନେକରେନି ଯେତେ ଥର ପଖାଳ ଭାତ ମିଳେ ଖାଇଯାଏ ଖାଇଯାଏ ଖାଇଯାଏ ଆମ ଘରେ ମଧ୍ୟ ପଖାଳ ଭାତ ଖାଇବାକୁ ଭଲପାଆନ୍ତି ମୁଁ ଗୋଟେ ଗୋଟେ ଲୋକଙ୍କର କିଛି ପ୍ରବ୍ଲେମ୍ ଥାଏ ଯାହାକିି ସେ ପଖାଳ ଭାତ ଖାଇପାରନ୍ତି ନାହିଁ ତ ସେଟା ବର୍ତ୍ତମାନ ସମୟରେ ଓଡ଼ିଶାକୁ ଛାଡ଼ିଦେଲେ ମଧ୍ୟ ବାହାରେ ମଧ୍ୟ ପଖାଳ ଖାଇବାକୁ ଆରମ୍ଭ କଲେଣି ଓଡ଼ିଶାର ପ୍ରମୁଖ ଖାଦ୍ୟ ମଧ୍ୟ ପଖାଳ ଏହା ଛଡ଼ା ମୋତେ ମାଛ ବେସର ଦେଶୀ ମାଛ ବେସର ଗଡ଼ିଆ ପୋଖରୀରେ ଯେଉଁ ମାଛ ରିସେଣ୍ଟ୍ଲି ଧରାହୋଇକି ଆସେ ତାକୁ ଧୋଇ କାଟି କୋଟି ଟିକିଏ ସୋରିଷ ଛୁଙ୍କ ଦେଇ ତରକାରୀରେ ପକାଇ ଟିକିଏ କଷା ଭଳିଆ କଲେ ତାକୁ ଗରମ ଭିତରେ ଟିକିଏ କଷାଟା ଢାଳି ଗୋଳେଇକି ମାଛକୁ ଖାଇବାରେ ଯେଉଁ ମଜା ସେ ମଜା ଆଉ କେଉଁଠି ନାହିଁ ଓଡ଼ିଶାର ଖାଦ୍ୟ ନିଆରା ମଧ୍ୟ ଓଡ଼ିଶାରେ ମୁଁ ମଧ୍ୟ ଢେଙ୍କାନାଳ ଯାଇଥିଲି ସେଇଠି ଶାଳପତ୍ର ପୋଡ଼ା ମାଛ ଶାଳପତ୍ରରେ ମାଛ ବେସର ଦେଇ ପୋଡ଼ାହୋଇଥିବ ତାକୁ ଯେଉଁ ଖାଇବାରେ ମଧ୍ୟ ଆସେ ମଧ୍ୟ କେଉଁଠି ନାହିଁ ଏମିତି ଓଡ଼ିଶାରେ ବିଭିନ୍ନପ୍ରକାର ଖାଦ୍ୟ ଅଛି ହେଲେ ପଖାଳ ଭାତଟା ସାରା ଓଡ଼ିଶାରେ ଫେମସ୍ ଏମିତି ମାଛ ପାରାଦୀପ ମାଛ ଫେମସ୍ ଟିକିଏ ପଖାଳ ଭାତରେ ଶୁଖୁଆ ପାରାଦୀପରୁ ଆଣିକି ଟିକିଏ ଭାଜିକି କଞ୍ଚା ଲଙ୍କା ଦଳିକି ଖାଇଦେଲେ ସେ ଯେଉଁ ଶାନ୍ତି ସେ କେଉଁଠି ନାହିଁ ଖାଇବା ହିଁ ନିହାତି ଆବଶ୍ୟକ ଟିକିଏ ଖାଇକି ଶାନ୍ତି ହୋଇସାରିଲା ପରେ ଯିଏ ଜାଇ ଯାହା ଭାବିବ ଯି ଜାଇି ଯାହା ଶୁଣିବ ଯିଏ ଜାଇ ଯାହା କହିବ ଆଉ ଏଇଟା ଖାଦ୍ୟ ବିନା ମଣିଷ କେବେ ଆଗକୁ ବଢ଼ିବ ଖାଦ୍ୟ ଅଭାବାର ରହିଚନ୍ତି ସେ ଖାଦ୍ୟ ଖାଦ୍ୟ ଖାଇବା ପାଇଁ ଲୋକ ପାଠ ପଢ଼ୁଛନ୍ତି ଲୋକ ଆଗକୁ ବଢ଼ିିବାକୁଚାହୁଁଛନ୍ତି ଟିକିଏ ଗଣ୍ଡେ କିଛି ଖାଇବା ମିଳିଗଲେ ଲୋକ ଶାନ୍ତି ନିଜ କର୍ମ କର୍ତ୍ତବ୍ୟ କର୍ମବହୁଳ ଜୀବନଯାପନ ଭିତରେ ବହୁତ କିଛି କରନ୍ତି